ସଧାରଣତଃ ମୋତେ ରୋଷେଇ କରିବାକୁ ବହୁତ ଭଲ ଲାଗିଥାଏ ଦେଖିବାକୁ ଗଲେ ଉତ୍ତର ଭାରତରେ ଆମର ମସଲା ଜାତୀୟ ଖାଦ୍ୟ ଖାଇବା ପାଇଁ ବହୁତ ଭଲ ପାଇଥାନ୍ତି ଉତ୍ତର ଭାରତୀୟରେ ଅଧିକ ଭାତ ଖାଇବାକୁ ଭଲ ପାଇଥାନ୍ତି କିନ୍ତୁ ରୁଟି କମ୍ ଖାଇବାକୁ ଭଲ ପାଇଥାନ୍ତି ଦକ୍ଷିଣ ଭାରତୀୟରେ ସେମିତି ଦୋଷା ଇଟିଲି ଚକୁଳି ସମ୍ବର ଦହିଭାତ ରସମ୍ ନଡ଼ିଆ ଚଟଣୀ ଏସବୁ ଖାଇବାକୁ ଦେଖିବାକୁ ମିଳିଥାଏ କିନ୍ତୁ ଭାତ ସେଠି କମ୍ ଖାଆନ୍ତି ରୁଟି ଅଧିକ ଖାଆନ୍ତି

ମସଲା ଜାତୀୟ ଖାଦ୍ୟ ରୋଷେଇ କରିବାକୁ ଏତେ ବି ଭଲ ଲାଗେ ନାହିଁ ସେଥିମଧ୍ୟରୁ